ହଁ ହଁ ଭଲ ଅଛି କି କିଛି ନାହିଁ ଘରେ ଏମିତି ବସିଛି ହଁ ଭଲ ଅଛି କ'ଣ ହାଲ୍ଚାଲ୍ କିଛି କ'ଣ କଲ୍ ନାହିଁ କିଛି ନାହିଁ କ'ଣ କରୁଛୁ ଆଜିକାଲି ହଁ ଭଲ ଅଛି ହଁ କଲେଜ୍ ଯାଉଛି ତୁ ଯାଉଛୁ ନା ହଁ ନାଁ ନାଁ ମୁଁ କେବେ କେମିତି ଟିକେ କଲେଜ୍ ଯାଇକି ଆସେ ଏ ଶୁଣେ ହଁ ସେଇଟା ହିଁ ତତେ କହିବାକୁ ଚାହୁଁଥିଲି ଆଉ ମୁଁ ଏବେ ପର୍ବ ଷ୍ଟାର୍ଟ ହୋଇଗଲାଣି ଆମେ ପର୍ବ ଟିକେ ବୁଲିକି ଆସିଥିଲେ ହୋଇଥାନ୍ତା ହଁ ବାହାରିବା ଯେ ଆଗେ ଶୁଣିଲୁଣିନା ନାହିଁ ଯେମିତି ଏସବୁ ଯାକ ହେଉଛି ପାର୍ଟିସିପେଟ୍ କରିବାନା ନା ନାଇଁ ପର୍ବ ପାଇଁ ହଁ ଆଉ ଶୁଣେ ସବୁ ସେପଟର ଯେଉଁ ଆମର ଜିଲ୍ଲା ଜିଲ୍ଲାଯାକ ନୁହେଁ ପୁରୀ ଜିଲ୍ଲା ଏଇଗୁଡ଼ା ଯାକ କଲଚର୍ ଯାକ ସବୁ ଆସିଛି ପୁଣି ଆଜି କହୁଥିଲେ ମୋ ସାଙ୍ଗମାନେ ଅଧିକାଂଶ ଯାଇଥିଲେ ପର୍ବ ଦେଖିଆକୁ ସାଙ୍ଗମାନେ କହୁଥିଲେ ଯେ ସବୁ ପ୍ରକାର କ'ଣ ସାମଗ୍ରୀ ତାଙ୍କର ହଉ ଠିକ୍ ଅଛି କରିଥା କିନ୍ତୁ କେଉଁଠି କ'ଣ ଯିବା ସେ ତିନିଦିନ ଯାକ ଯିବା ନା କ'ଣ ପର୍ବଟା ଏମିତି କଥାକି ହେଲେ ମୁଁ ତ ସବୁ ଜାଣି ନଥିଲି ତୁ କହିଲୁ ଭଲ ହେଲା କାରଣ ଯାହାହେଲେ ଆମେ କାଲି ଯାଇକି ପାର୍ଟିସପେଟ୍ଟା କରିବା ସେଇଠି ଯାଇକି ହଁ ଠିକ୍ ଅଛି ଆଉ ମ୍ୟୁଜିୟମ୍ ଟିକେ ଗଲେ ହୋଇଥାନ୍ତା ଆମର କଲଚର୍ ବିଷୟରେ ଟିକେ ଜାଣିଥାନ୍ତୁ ସେଇଠି ଯାଇଥିଲେ

ହଁ ହଁ ଏବେତ ପାଠ ପଢ଼ାରେ ବୋଝ ଆଜିକାଲି ସାଂସ୍କୃତିକ ବିଷୟରେ ବହୁତ ଦଉଛି ହେଲେ ସେ ବିଷୟରେ ଜାଣିବା ପାଇଁ ହେଲେ ଆମକୁ ମ୍ୟୁଜିୟମ୍ ଟିକେ ନଗଲେ ହେବନି

ହଁ ହଁ ଠିକ୍ ଅଛି ଏମିତି କଲେ ହବ ଆଉ ହଁ ହଁ ଠିକ୍ ଅଛି